ହ୍ୟାଲୋ ଆଜ୍ଞା ମୋ ନାଁ ଜ୍ୟୋତ୍ସ୍ନାମୟୀ ପ୍ରଧାନ ମୁଁ ରଣପୁରରୁ କହୁଛି ଆପଣ ପ୍ରଶାନ୍ତ ହୋଟେଲ୍ରୁ କହୁଥିଲେ କି ମୁଁ ଯେଉଁ ବିରିୟାନିଟା ମଗାଇଥିଲି ଅର୍ଡ଼ର କରିଥିଲି ସେଟା ଠିକ୍ ସମୟରେ ମୁଁ ରିସିଭ୍ କରିଛି କିନ୍ତୁ ତାଙ୍କୁ ତାକୁ ଜିନିଷଟିକୁ ମୁଁ ବ୍ୟବହାର କରିପାରିଲି ନାହିଁ ମୋର ବନ୍ଧୁଙ୍କର ଦେହ ଖରାପ ଥିବାରୁ ମୁଁ ତାଙ୍କୁ ନେଇକି ମେଡ଼ିକାଲରେ ଆଡ଼ମିଶନ କରିଛି କେତେ ସମୟ କେଉଁ ଟାଇମ୍ରେ ଫେରିବି କେତେ ସମୟ ଲାଗିବ ଟ୍ରୀଟମେଣ୍ଟ୍ କରିବାକୁ କହିପାରିବିନି ଜିନିଷଟିକୁ ଚାହୁଁଛି ମୁଁ କ୍ୟାନ୍ସଲ କରିବା ପାଇଁ ଡେଲିଭରି ତା'ର ଡେଲିଭରି ଚାର୍ଜ ଦେବାକୁ ପଡ଼ିବ କି ଆଜ୍ଞା ଆପଣଙ୍କର ଷ୍ଟାଫ୍ ଆସିକି ନେଇପାରିବେ କି ମୁଁ କାହା ଦ୍ଵାରା ଜିନିଷଟିକୁ ଯଦି ପଠାଇ ପାରିବି ତ ଆପଣ ଯଦି କୁହନ୍ତେ ଭଲ ହୁଅନ୍ତା ଜିନିଷଟିକୁ ମୁଁ ଚାହୁଁଛି କ୍ୟାନ୍ସଲ କରିବା ପାଇଁ ଦୟାକରି କହିଲେ ଟିକେ ଭଲ ହୁଅନ୍ତା